ଆମର୍ ପର୍ବପର୍ବାଣୀ କଲା ବେଲେ ଆମେ ମାନେ ମୂର୍ତ୍ତି ତିଆରି ନେ କରୁଁ କିନ୍ତୁ ଆମେମାନେ ଆମର୍ ଦେବତା କଇଁଛକେ ମାନ୍ସୁଁ ତାହାକୁ ଜୀବନ୍ତ ଆମେ କେନ୍ ଜାଗାରୁ ଗୁଟେ ଆନିକରି ତାପରେ ଆମର୍ ପର୍ବପର୍ବାଣୀ ଯେନ୍ତା କି ନୂଆଁଖାଇ ହେଦିନ ଆମେମାନେ ତାହାକୁଁ ପୂଜା କରସୁଁ ଯେନ୍ତା ଆମର୍ ଛତର୍ ମାନଙ୍କର୍ ଲାଗି ଗୁତ୍ର ଅଁନ୍ କଇଁଛ ସେଥିର୍ଲାଗି ଆମେ ତାହାଙ୍କୁ ପୂଜା କରସୁଁ ଆର୍ ସେଟା ହିଁ ଆମର୍ ଲାଗି ଦେବତା ଅଁନ୍ ଆମେମାନେ ଏନ୍ତା କିଛି ନିର୍ଦ୍ଦିଷ୍ଟ ମୂର୍ତ୍ତି ଉପରେ ଡ଼ିପେଣ୍ଡ୍ ନେଇଁ କରୁଁ କିନ୍ତୁ ଆମେ କେନ୍ ପଥର୍ ପୁଥରିକେ ପଛେ ମୂର୍ତ୍ତି ବନେଇଦେସୁଁ ଆଉ ସେଦିନ ପୂଜାପାଠ୍ କରସୁଁ ଆମର୍ ଦେବତାର ହେଲା ଆମର୍ ଦେବ୍ତାମାନ୍କୁଁ ଖୁସ୍ କର୍ବାର୍ ଲାଗି ଆମେ ବଲି ଚଘାସୁଁ ବଲି ଦେସୁଁ ଆରୁ ସେମାନଙ୍କୁ ଆମେ ପ୍ରସନ୍ନ କରସୁଁ ଇଟା ଥିଲା ଆମର୍ ଧର୍ମ ଆର୍ ଇଟା ଥିଲା ଆମର୍ କର୍ମ ଦେବତାକେ ପାଏବାର୍ ଲାଗି ଇ ଜିନିଷ୍ ଲାଗି ଆମେମାନେ ସମ୍ବଲପୁରିଆ ସମ୍ବଲପୁରିଆ ବଲାଙ୍ଗୀରିଆ ଯେତ୍କି ବି ଆମେ ପଶ୍ଚିମ୍ ଓଡ଼ିଶାର୍ ଲୋକ୍ ଅଛୁଁ ସମସ୍ତେ ନୂଆଖାଇ ପର୍ବ ସମସ୍ତେ ଜୋର୍ ତୋର୍ ଆମେ ନୂଆଖାଇ ମନାସୁଁ ଆର୍ ହେ ଦିନ ଖୁସିରେ ସବୁ ଫ୍ୟାମିଲି ଏକ୍ ହୋଇକରି ମାନ୍ସୁଁ